ମୋତେ ବଗିଚା କରିବାପାଇଁ ମୋତେ ଖୁବ୍ ଭଲଲାଗେ ବଗିଚାରେ ଗଛଗୁଡ଼ିଏ ଲଗାଏ ବିଶେଷକରି ଫୁଲଗଛ ମୁଁ ବଗିଚାରେ ଲଗେଇଛି ସେଇ ଫୁଲଗଛ ମଧ୍ୟରୁ ଗେଣ୍ଡୁ଼ ରହିଛି ମନ୍ଦାର ରହିଛି ମଲ୍ଲୀ ରହିଛି ଜାଇ ରହିଛି ଜୁଇ ରହିଛି ହେନା ଏ ବିଭିନ୍ନପ୍ରକାର ଫୁଲ ମୋ ବଗିଚାରେ ମୁଁ ଲଗେଇଛି କାଇଁକି ନା ଫୁଲ ପ୍ରତି ମୋତେ ଟିକିଏ ଭାରି ଆକୃଷ୍ଟ ମୋର ଟିକିଏ ଦୁର୍ବଳତା ରହିଛି କାଇଁକିନା ବର୍ତ୍ତମାନ ଯେତେ ଫୁଲଗଛ ଗୁଡ଼ିକ ଯେତେବେଳେ ପ୍ରସ୍ଫୁଟିତ ଅବସ୍ଥାକୁ ପଳେଇଆସନ୍ତି ସେତେବେଳେ ଏତେ ମୋତେ ଆନନ୍ଦଲାଗେ ମୋତେ ଆଉ କହିବାରନାହିଁ ମୁଁ ସମସ୍ତ କିଛି ଭୁଲିଯାଏ ବଡ଼ି ସକାଳୁ ଆଗେ ଉଠିଲେ ଆଗ ଯାଇକି ବଗିଚାକୁ ଦେଖେ ବଗିଚାରେ ପାଣି ଦିଏ ଗଛ କେମିତି ବଞ୍ଚିବ ଗଛ କେମିତି ଭଲ ଭାବରେ ଗ୍ରୋଥ୍ ହେବ ତାର ଭଲ ବଢ଼ିପାରିବ ଏବଂ ତା' ମୂଳରେ ମୁଁ ବିଭିନ୍ନପ୍ରକାର ପିଡ଼ିଆ ରାସାୟନିକ ପିଡ଼ିଆ ହେଉ ତା'ପରେ ଆମର ଯେଉଁ ଜୈବିକ ଖତ ହେଉ ଏ ସବୁପ୍ରକାର ମୁଁ ତାକୁ ଦିଏ ଆଉ ଗଛଗୁଡ଼ିକ ଖୁବ୍ ସୁନ୍ଦର ଭାବରେ ମଧ୍ୟ ବଢ଼ିଥାଏ ବଢ଼ିଗଲା ପରେ ଗଛରେ ସବୁ କଢ଼ଗୁଡ଼ିକ ଆସେ କଢ଼ଗୁଡ଼ିକ ଯେତେବେଳେ ଆସିଯାଏ ସେତେବେଳେ ଗଛ ଖୁବ୍ ସୁନ୍ଦର ବି ଦେଖାଯାଏ ତା'ପରେ ତା' ଭିତରେ ବିଭିନ୍ନପ୍ରକାର ଫୁଲ ବି ଫୁଟେ ସେ ଫୁଲଗୁଡ଼ିକ ଏତେ ଆକର୍ଷଣୀୟ ଥାଏ ଆଉ କହିବାର ନାହିଁ ମୁଁ ଆଗ ପ୍ରଥମେ ଆଗ ବଡ଼ି ସକାଳୁ ଉଠେ ଯାଇ ଆଗ ଫୁଲତକ ଆଗ ଦେଖେ ଆଁ ଏ ଫୁଲଗୁଡ଼ିକ ଏତେ ଆକର୍ଷଣୀୟ ହେଇଥାଏ ବଗିଚାଟି ଏତେ ଆକର୍ଷଣୀୟ ହେଇଥାଏ ଯେକୌଣସି ଲୋକ ଗଲାବେଳେ ମଧ୍ୟ ସେ ବଗିଚାଟିକି ସମସ୍ତେ ଚାହିଁଥାନ୍ତି କାଇଁକିନା ଫୁଲ ହେଉଛି ଗୋଟେ ବିଭିନ୍ନପ୍ରକାର ବିଭିନ୍ନ ରଙ୍ଗର ମଧ୍ୟ ଫୁଲ ଫୁଟିଥାଏ ଆଉ ଏ ଫୁଲଗୁଡ଼ିକ ଏତେ ଆକର୍ଷଣୀୟ ହେଇଥାଏ ସମସ୍ତେ ଫୁଲ ପ୍ରତି ତ ସମସ୍ତଙ୍କର ଆକର୍ଷଣ ରହିଛି ତେଣୁ ଏ ଫୁଲ ମୁଁ ଗୋଟେ ଏଭଳି ଗୋଟେ ଜିନଷ ଯାହାକି ମାନେ ପ୍ରଭୁଙ୍କ ପାଖରେ ଅର୍ପଣ କରାଯାଏ ଆଉ ଫୁଲକୁ ମଧ୍ୟ ଆମେ ବ୍ୟବହାର କରିପାରୁ